ଗଛ ଭଲ ବଢ଼ିବା ପାଇଁ ମୁଁ ମୋ ପରିବାର ବର୍ଗ ଏବଂ ମୋ ସାଙ୍ଗସାଥିକୁ ପଚାରିଥାଏ କେଉଁ ଔଷଧ ପକାଇଲେ ମୋ ଗଛ ଭଲରେ ବଢ଼ିପାରିବ ଏବଂ ଭଲ ଫଲ ମଧ୍ୟ ହୋଇପାରିବ ସେଥିମଧ୍ୟ ସେଥିମଧ୍ୟ ମୁଁ ମୋ ସାଙ୍ଗସାଥିକୁ ପଚାରିଥାଏ